ଆଗୁରୁ ଯେତେବେଳେ ଚାଷ କରୁଥିଲେ ବାପା ଭାଇମାନେ ଚାଷ କରୁଥିଲେ ସେତେବେଳେ କୌଣସି ସରକାରଙ୍କ ତରଫରୁ ସହାୟତା ମିଳୁନଥିଲା କୌଣସି ସାହାଯ୍ୟ ମିଳୁନଥିଲା କିଛି ଦିନ ପରେ କିଛି ବର୍ଷପରେ ତାପରେ ସରକାରଙ୍କ ତରଫରୁ ଗୋଟେ ବାହାରିଲା କାଳିଆ ଯୋଜନା ସେଥିରେ ବହୁତ ଲୋକ ଅ ସହାୟତା ପାଇଲେ ବହୁତ ଲୋକ ସୁବିଧା ପାଇଲେ ଚାଷ ପାଇଁ ବହୁତ ସେଇଟା ପାଞ୍ଚହଜାର ଟଙ୍କା ଥିଲା କାଳିଆ କାଳିଆ ଯୋଜନାରେ ପାଞ୍ଚହଜାର ଟଙ୍କା ଏକାଉଣ୍ଟକୁ ଦଉଥିଲେ ଜମି ପଟା ନେଇକି ତାଙ୍କର ଏକାଉଣ୍ଟକୁ ଆସେ ପାଞ୍ଚହଜାର ଟଙ୍କା ସେଇଥିରେ ଲୋକ ପାଞ୍ଚ ହଜାର ତ ଚାଷ ହେଇଯିବନି ନା ଆଉକିଛି ଘରୁ ଦେଇ ଘରୁ ଆଉ କିଛି ନେଇକି ଘରୁ ପାଞ୍ଚ ହଜାର ମିଶେଇକି ଚାଷ ଲୋକ ଆଉ ଗୋଟେ ନୋକ ଖୁସିରେ ଚାଷ କରିପାରୁଛନ୍ତି କିନ୍ତୁ ଆଗୁରୁ ସେ ସୁବିଧାଟା ନଥିଲା ସରକାରଙ୍କୁ ବହୁତ ଧନ୍ୟବାଦ ଏବେ ସେ ସମସ୍ତଙ୍କ ପାଇଁ ହେଇନାହିଁ କିଛି ଲୋକ କିଛି ପାଉଛନ୍ତି ସମସ୍ତେ ପାଉନାହାଁନ୍ତି ତ ମୋ ମୋ ସ୍ୱାମୀ ପାଉନାହାଁନ୍ତି ମୋ ବାପା ମୋ ବାପା ପାଉଛନ୍ତି ମୋ ଭାଇ ଭାଇ ପାଉନାହାଁନ୍ତି ତେଣୁ ଯିଏ ପାଉଛି ଭଲକଥା ସେମାନଙ୍କ ଖୁସ ଚାଷ ପାଇଁ କିଛିବି ତ ସାହାଯ୍ୟ ହଉଛି ତ ସେଇଥିରେ ସିଏ ଆରାମ ସେ ଖୁସିରେ ଚାଷ ସିଏ କରିପାରିବେ ସରକାର କାଳିଆ ଯୋଜନା କରୁଥିବାରୁ ସମସ୍ତେ ବହୁତ ଖୁସି ସେ ପଇସା ପାଇ ସମସ୍ତେ ଚାଷରେ ଲଗଉଛନ୍ତି ଆଉ ଚାଷ ମଧ୍ୟ ବହୁତ ଭଲରେ କରୁଛନ୍ତି ବହୁତ ଖୁସି ମଧ୍ୟ ହଉଛନ୍ତି ସମସ୍ତେ ବହୁତ ଧନ୍ୟବାଦ ବହୁତ ଧନ୍ୟବାଦ ସରକାରଙ୍କୁ ନବୀନ ସରକାରଙ୍କୁ ସେ ଚାଷପାଇଁ ପାଞ୍ଚହଜାର ଟଙ୍କା ଦେଇଥିବାରୁ କାଳିଆ ଯୋଜନା ପାଇଁ ବର୍ଷକୁ ଦୁଇଥର ଦିଅନ୍ତି ଅକ୍ଷି ତୃତୀୟାରେ ଦିଅନ୍ତି ଆଉ ଗୋଟେ କେଉଁଥିରେ ଦିଅନ୍ତି ତ ମୁଁ ଠିକସେ ଜାଣିନି ଯେହେତୁ ମୁଁ ପାଉନାହିଁ ଯେ ମାନେ ପାଉଥିବେ ସେମାନେ ଆରାମ ସେ ଜାଣିଥିବେ ତ ମୁଁ ପାଉନି ମୁଁ ଜାଣିନାହିଁ